ଗଜଲକ୍ଷ୍ମୀ କ୍ଳଥ୍ ଷ୍ଟୋର୍ ମାନିଗଲି ଆପଣଙ୍କୁ କ'ଣ ଜ୍ୟାକେଟ୍ ଦେଇଛନ୍ତି ମାନେ ପିନ୍ଧିଲା ପରେ ସତ କହୁଛି ଆଉ କିଛି ଦରକାର ନାହିଁ କି ଶାନ୍ତି ମାନେ ଶୀତ କ'ଣ ମୁଁ ଭୁଲିଗଲି ମାନେ ଦୁଇ ତିନିଟା ଜ୍ୟାକେଟ୍ ପିନ୍ଧିଲେ ଯେମିତି ଲାଗିବ ମାନେ ଗରମ ୟାକୁ ଗୋଟେ ପିନ୍ଧିଥାଅ ଯେଉଁ ଶାନ୍ତି ମାନେ ଶୀତ ଦନକୁ ଦିନକୁ ଆଉ ଡର ନାହିଁ ଶୋଇବ ଶାନ୍ତିରେ କିଛି ନାହିଁ ମାନେ ଏମିତିଆ ଯଦି ଜିନିଷ ଆପଣ ବିକିବେ ଲୋକମାନେ ଗଦା ହେଇଯେବା ଆ ସବୁଠି ଖୁସି ମୁଁ ବା ଏକ ନମ୍ବର୍ ଜ୍ୟାକେଟ୍ ମାନେ ସତ କହୁଛି ମୁଁ ଏତେ ଜ୍ୟାକେଟ୍ ପିନ୍ଧିଲେଣିି ଏ ଜ୍ୟାକେଟ୍ ଭଳିଆ ଜ୍ୟାକେଟ୍ ମୁଁ ଦେଖିନି ଜୀବନରେ କେଉଁ ମ୍ୟାଟେରିଆଲ୍ରେ ଏଇଟା ହେଇଛି ବୁଝିପାର ମାନେ ଆକୁ ତା'ର ଯେଉଁ କ୍ୟାବ୍ଟା ଦିଆହେଇଛି ସେ କ୍ୟାବ୍ଟାକୁ ଖାଲି ମାନେ ମୁଣ୍ଡରେ ଖାଲି ଥୋଇଦେବେ ତାକୁ ବାନ୍ଧିବା ବି ଦରକାର ନାହିଁ ଆଉ କିଛି ଦରକାର ନାହିଁ କି ସେ ମଫଲର ଫପଲର ଯେଉଁ ଭିଡ଼ନ୍ତି କାନରେ ଚାପିକି ଯେଉଁ କଁ ତାକୁ ଦିଅନ୍ତି ମୁଁ ଜାଣିନି ତାକୁ ଯେଉଁ ସବୁ ଦିଅନ୍ତି ସେଗୁଡ଼ା କିଛି ଦରକାର ପଡ଼ୁନି ମାନିଗଲି ମସ୍ତ ଲାଗୁଛି ପୁରା ମାନେ ଶାନ୍ତି ମାନେ ଗାଡ଼ି ଚଲାଇଲା ବେଳେ ଗାଡ଼ି ଚଲାଇଲା ବଳେ ଏମିତି ଶୀତ କରେ ମାନେ ମୁଁ କହିପାରିବିିନି ମାନେ ଶୀତଟା ପୁରା ମାନେ ସହି ହବନି ଅସହ୍ୟ ପୁରା ହେଲା ମୁଁ କହୁଛି ଯେଉଁ କାଲି ଯାଉଥିଲି କୁଆଡ଼େ ବୋଧେ ଘରକୁ ଆସୁଥିଲି କ'ଣ ତିର୍ତୋଲରୁ ଘରକୁ ଆସିଲାବେଳେ ମାନେ ମୁଁ ଜ୍ୟାକେଟ୍ଟା ଯା ହଉ କେମିତି ନେଇଥିଲି ଜ୍ୟାକେଟ୍ ସୁଟ୍ ସନ୍ଧ୍ୟାବେଳେ ଫେରିଲା ବେଳକୁ ସକାଳୁ ଯାଇଥିଲି ଜ୍ୟାକେଟ୍ଟା ଦରକାର ପଡ଼ିଲା ଭୋରୁ ଭୋରୁ ସନ୍ଧ୍ୟାବେଳେ ଆସିଲା ବେଳକୁ ଏତେ ଶୀତ ମାନେ ଗାଡ଼ି ଟିକେ ମାନେ ଟିକେ ବାହାରୁ କୁ ହାତ ଥରିବ ଶୀତରେ ମାନେ ଏଇ ଜ୍ୟାକେଟ୍ଟା ମୁଁ ପିନ୍ଧିଲିି ଆପଣ ବିଶ୍ୱାସ କରିବେନି ମାନେ ମୁଁ ସିଟୁ ଆଇଛି ଘର ଭିତରେ ମାନେ ଘରକୁ ପହଞ୍ଚିଲା ଭିତରେ ମାନେ ମୋତେ ଶୀତ ମାନେ ଟିକେ ପବନ ବି ବାଜିନି ଦେହରେ ଟିକେ ପବନ ବି ଦିହରେ ବାଜିନି ମାନେ ସତ କଥା କହୁଛି ଟିକେ କମ୍ ଶୀତରେଆକୁ ପିନ୍ଧିବେ ଆପଣ ଝାଳ ବାହାରି ଯିବ ଜ୍ୟାକେଟ୍ ଭଳିଆ ଜ୍ୟାକେଟ୍ଟା ଆଉ ମେନ୍ ମାନେ ଯେଉଁ ଆଉ ସବୁ ବିକା ହେଉଛି ଯେଉଁ ସ୍ୱେଟ୍ ସାର୍ଟ ଏଗୁୁଡ଼ା ସବୁ କିଛି ନୁହଁ କିଛି ଆ ଆଗରେ କିଛି ନୁହଁ ପୁରା ମାନେ ଏକ ନମ୍ବର୍ ମ୍ୟାଟେରିଆଲ୍ ଯେମିତି ମାନେ ଗୋଟେ କାହା ଲୋମ ଘୋଡ଼ାଇ ହେଲାଭଳିଆ ପୁରା ସେମିତି ପୁରା ଓରିଜିନାଲ୍ ଲାଗୁଛି ଆ ମସ୍ତ ଆଉ କିଛି ଦରକାର ନାହିଁ ବା କହିଲି ଏଇ ଜ୍ୟାକେଟ୍ଟାକୁ ପିନ୍ଧଦେବେ ଆଉ କିଛି ଦରକାର ନାହିଁ ଶୀତ ଦିନ ଆପଣଙ୍କ ପୁରା ଖୁସିରେ ଖୁସିରେ କଟିଯିବ ଆଉ କିଛି ଜୀବନରେ ଆଉ କିଛି ଦରକାର ନାହିଁ